ମୋର ପ୍ରିୟ ପୁସ୍ତକ ହେଉଛି ସାବିତ୍ରୀ ଆଉ ସାବିତ୍ରୀ ଗୋଟିଏ ଆଧ୍ୟାତ୍ମିକ ପୁସ୍ତକ ଭଗବାନଙ୍କର ପରିଚିତ ପୁସ୍ତକ ଯେତେବେଳେ ମୋର ମନ ଅସ୍ଥିର ହୁଏ କିମ୍ବା ମନ ଦୁଃଖ ହୁଏ ତ ସେତେବେଳକୁ ମୁଁ ସାବିତ୍ରୀ ପାଠ କରିଥାଏ ଯେତେ ଦୁଃଖ କଷ୍ଟ ଯାହାବି ଥାଉ ମନ ଭିତରେ ଯାହାବି ଆସୁ ଦୁଃଖକଷ୍ଟ ଯେତେ ବଡ଼ ବି ଅସୁବିଧା ଆସୁଥାଉ ମୁଁ ସାବିତ୍ରୀ ପାଠ ସନ୍ଧ୍ୟାବେଳେ କଲେ ମୋର ଦୁଃଖକଷ୍ଟ ସବୁ ଯାଏ ଆଉ ମୋ ମନ ପ୍ରାଣ ଶରୀର ସବୁ ଶାନ୍ତ ହୋଇଯାଏ ଆଉ ସେଥିପାଇଁ ମୁଁ ସାବିତ୍ରୀ ପାଠ କରିବା ପାଇଁ ବହୁତ ଖୁସି ଲାଗେ ମୋତେ ଯେତେବଡ଼ ଦୁଃଖ ହେଉ ମୋ ପରିବାର ଶାନ୍ତି ରୁହେ ସମସ୍ତେ ବାପା ମା ଭାଇ ଭଉଣୀ ସମସ୍ତେ ଖୁସିରେ ରହିଥାଉ ସମସ୍ତେ ପାଠ କରନ୍ତି ସାବିତ୍ରୀ ପାଠ ମୁଁ ବି କରେ ଆମ ଘରେ ଡେଲି ହୋଇଥାଏ ସାବିତ୍ରୀ ପାଠ